ଆମ ଅଞ୍ଚଳରେ ବହୁତ ବଡ଼ ବଡ଼ ଗଛ ରହିଥାଏ ସେଥିରେ ମହୁମାଛିମାନେ ବସା କରିଛନ୍ତି ସେମାନେ ମହୁମାଛି ବିରୁଡ଼ି ଏଗୁଡ଼ା ସବୁ ରହିଛନ୍ତି ଏଗୁଡ଼ା କ ଯେତେବେଳେ ଆସିକି ଆମ ପିଲାମାନେ ଖେଳିଲାବେଳେ ବସିଲାବେଳେ ଆମୁକୁ ଆସିକି ମାରିଦିଅନ୍ତ ପିଲାମାନଙ୍କୁ ପିଲାମାନଙ୍କୁ ମାରିଦେଲେ ଆମେ କ'ଣ କରିବୁ ଆମେ ସାଙ୍ଗେ ସାଙ୍ଗେ ଡାକ୍ତରଖାନା କି ମେଡ଼ିସିନ ଆଣିପାରିବୁନି ଆମେ ତାକୁ ଘିଅ ଉଷୁମ କରିକି ଘିଅ ଦେଉ ତା'ପରେ ପିଆଜ ମାରୁ ତା'ଦେହରେ ତା'ପରେ ଯେଉଁ କଇଁଆ ମଞ୍ଜି କହନ୍ତି ଘଷିକି ବଉଳକୋଳି ମଞ୍ଜି ଘଷିକି ତାକୁ ଦେଉ ତା'ପରେ ପିଲାମାନଙ୍କୁ ସବୁ ଯେଉଁ ବିରୁଡି ଫିରୁଡି କେମିତି ଯିବେ ତାକୁ ବ୍ୟବସ୍ଥା କରୁ ସେଠୁ ଘଉଡ଼ାଇ ଦେଉ ତା'ପରେ ଆମ ପିଲାମାନେ ଭଲରେ ରହନ୍ତି